ଆମ ଆଜି ପରୀକ୍ଷା ସରିବା ଖୁସିରେ ଆଜି ଯିବା ଆମ ଗାଁ ଛକରେ ଏକ ପୋଷ୍ଟର୍ରେ ମହାରାଜା ହୋଟେଲଟିର ନମ୍ବର ଲେଖା ହୋଇଛି ଏବଂ ସେଥିରେ ଫୋନ କରି ପଚାରିବା ହ୍ୟାଲୋ ଆପଣ ମହାରାଜା ହୋଟେଲରେ ମ୍ୟାନେଜର୍ କହୁଛନ୍ତି କି ଆମେ ଆପଣଙ୍କ ହୋଟେଲକୁ ବୁକିଂ କରିବା ପାଇଁ କଲ୍ କରିଥିଲୁ ଏବଂ ଆପଣଙ୍କ ହୋଟେଲରେ କେତୋଟା ରୁମ୍ ବୁକିଂ ଅଛି ଏବଂ ୱାଶ ରୁମ୍ ବାଥ ରୁମ୍ ସୁବିଧା ଅଛି କି ଏବଂ ଆପଣଙ୍କ ହୋଟେଲ କେତୋଟା କେତୋଟା ସମୟରୁ କେତୋଟା ସମୟ ଖୋଲା ରହୁଛି ଆପଣଙ୍କ ହୋଟେଲରେ ଭାତ ଡାଲି ଚିକେନ ତରକାରୀ ଚିକେନ ଲଲିପପ୍ ଏବଂ ମିଳେ ଆଉ ଆମମାନଙ୍କ ପାଇଁ ପାଞ୍ଚଟି ସିଟ୍ ବୁକିଂ କରି ରଖିଥିବି ଆମେ କାଲି ଆପଣଙ୍କ ହୋଟେଲକୁ ଯାଇ ଖାଇକରି ଆସୁ ରାମ କାଲି ପାର୍କ ବୁଲି ସାରିବା ପରେ ରାକେଶ ଦେବାଶିଷ ମହାବୀର ନିଲେଶରୁ ମୁଁ ବାଇକ୍ରେ ଯାଇ ସବୁ ସପିଂ କରି ସରିବା ପରେ ରାତି ନଅଟା ବେଳେ ମହାରାଜା ହୋଟେଲକୁ ଯିବା ଏବଂ ସେଥିରେ ଭାତ ଡାଲି ଚିକେନ ତରକାରୀ ଚିକେନ ଲଲିପପ୍ ଖାଇବା ଏବଂ ସେଥିରେ ବିଲ୍ କରିବା ପାଇଁ ଦେବାଶିଷ ରାକେଶ ମହାବୀର ଅଧା ଅଧା ଭର୍ତ୍ତି କରିବେ